ଶାର୍କ୍ଟ୍ୟାଙ୍କ୍ ହେଉଛି ଟେଲିଭିଜନ୍ରେ ପ୍ରସାରିତ ହେଉଥିବା ଏକ ଧାରାବାହିକ ଯେଉଁଥିରେ କିଛି ବଡ଼ ବଡ଼ ବ୍ୟବସାୟୀ ଜର୍ଜ୍ ବା ଇନଭେଷ୍ଟର୍ ଭାବରେ ରହିଥାନ୍ତି ସେଠାକୁ ଲୋକମାନେ ନିଜ ନିଜ ବ୍ୟବସାୟୀକ ଧାରଣା ନେଇ ତାଙ୍କ ପାଖକୁ ଋଣ ମାଗିବାକୁ ବା ଇନଭେଷ୍ଟ୍ କରିବା ପାଇଁ ସେହି ଧାରାବାହିକକୁ ଯାଇଥାନ୍ତି ଶାର୍କ୍ଟ୍ୟାଙ୍କ୍ ପ୍ରଥମେ ଆମେରିକାର ଏକ ଟିଭି ଶୋରେ ପ୍ରଚଳିତ ହେଉଥିଲା ତାହାପରେ ଭାରତର ଏକ ଅନ୍ୟତମ ଚ୍ୟାନେଲ୍ ଶାର୍କ୍ଟ୍ୟାଙ୍କ୍ ଭାବରେ ଚଳାଇବା ପାଇଁ ଆରମ୍ଭ କଲେ ଏହା ଦ୍ୱାରା ଆମ ଭାରତର ଲୋକମାନେ ଯାହାଙ୍କ ପାଖରେ ବିଜନେସ୍ ଆଇଡ଼ିଆ ଆ ନଥିଲା ଓ କିନ୍ତୁ ସେତିକି ସମ୍ବଳ ନଥିଲା ଶାର୍କ୍ଟ୍ୟାଙ୍କ୍ ଆସିବା ଫଳରେ ଯେଉଁ ଲୋକମାନେ ସମ୍ବଳର ଅଭାବ ପାଇଁ ନିଜ ବ୍ୟବସାୟୀକୁ ଆଗକୁ ନେଇ ପାରୁନଥିଲେ ସେମାନେ ସେହି ଧାରାବାହିକ ଦ୍ୱାରା ତାଙ୍କ କମ୍ପାନୀର ବ୍ୟବସାୟକୁ ଆଗକୁ ନେଇପାରିଛନ୍ତି